ଧାନ୍ ଚାଷ୍ ଧାନ୍ ଚାଷ୍ ହଉଛି ଆମ ଧାନ୍ ଚାଷ୍ କେ ଉପର୍ କେ ଆମର୍ ସରକାର୍ ଯେ ଟିକେ ଧ୍ୟାନ୍ ଦେବାର୍ କଥା କା କରି ଯେ ଗୁଟେ ଗୁଟେ ଏରିଆରେ ପାନ୍ ମରୁଡ଼ି ଜଲ୍ ଜୀବନ ପାନ୍ ନାଇଁ ମିଲବାର୍ ଲାଗି ବହୁତ ଏରିଆରେ ଚାଷ୍ ହେଇ ନ ପାରବା ସେ ଏରିଆ ମାନକେ ଆମକୁ ପାନ୍ କେନ୍ତା କରି ମିଲବା ସେଇ ସେଇ ଚିନ୍ତାଧାରା ଟିକେ କରବାର୍ କଥା ତା'ପରେ ଦେଖୁନ୍ ଆମେ ଯେତେବେଲେ ଭଲ୍ ସେ ଧାନ ଚାଷ୍ ଟିକେ କରି ପାରବା କେ କେନସି ଟିକେ ଚାଷୀ ବାଡ଼ି କରି ପାରମା ତା'ପରେ ଯାଇ ଆମର୍ ସବୁ କ୍ଷେତ୍ର ରେ ଟିକେ ଠିକ୍ ହେଇ ପାରବା ମେନ୍ କରି ଆମକୁ ଧାନ ଚାଷ୍ କେ ଟିକେ ଫୋକସ୍ କରବାର୍ ଅଛି ଯେନ୍ତି କି ବିଜନେସ୍ ମାନକେ ଟିକେ ଅଭଲିତ ଅଛି ଆମ ସରକାର୍ ଆଉ ଇ ଜିନିଷ୍ ଟା ଯଦି ସକ୍ଷମ୍ ହେଇ ପାରତା ବେଲେ ଆମର୍ ରାଜ୍ୟ ରେ ଘରେ ବି ଗରିବି ଆଉ ନାଇଁ ରହିତା ଯେଣ୍ଟା ଅଛେ ଭଲ୍ ସେ ଚଲି ଯଏନ୍ତା ତ ମୁଇଁ କେହେସି କି ଆମର୍ ରାଜ୍ୟ ରେ ଖାଲି ଲାଇନ୍ କରି ଫୋକସ୍ କରିବାର୍ ଅଛି କି ଖାଲି କୃଷି କ୍ଷେତ୍ର ରେ କେନ୍ତା କରି ଭଲ୍ ସି ଚାଷ୍ ବାସ କରି କରି ଲୋକ୍ ବସ୍ ବାସ୍ କରି ପାରିବେ ସେ ଜିନିଷ୍ କି ନେଇ କରି କେନ୍ତା ଉପଭୋଗ କରୁ ସବୁଥିରେ ଉପଯୋଗ ଉପଭୋକ୍ତା ହେଇ ପାରିବି ସେଇ ଜିନିଷ୍ କେ ଟିକେ ଧ୍ୟାନ୍ ଦେବାର୍ କଥା